କାହିଁ ଆଜ୍ଞା କାଲି ଆମର ୱାୟେରିଙ୍ଗ କରିବି ବୋଲି କେଉଁ ଜିନିଷଟା ବି ଭଲ ନାହିଁ ସବୁ ଗୁଡ଼ାକ ହୁଗୁଳୀ ଯାଇଛି ଆଉ ସେଇ କରେଣ୍ଟ୍ ୱାୟେର୍ ବଲ୍ବ୍ ଗୁଡ଼ାକ ଲଗେଇଛନ୍ତି ସେ ବଲ୍ବ୍ ଗୁଡ଼ାକ ଆପଣଙ୍କୁ କହିଥିଲି ଭଲ କମ୍ପାନୀର ଆଣିକି ଲଗେଇବେ କିନ୍ତୁ ଲଗାଇଛନ୍ତି ସେଗୁଡ଼ାକ ପୁରା ଧବ ଧବ ଧବ ଧବ ରାତିଠୁ ସେମିତି ହେଉଛି ନା ତ ସେମିତି କିଛି ହେଇନି ଆପଣ ଆସିକି ଲଗେଇ ଦେଇଥିଲେ ଭଲ ହୋଇଥାନ୍ତା ଆପଣ ଏତେ ଟଙ୍କା ନେଇଗଲେ ଆମଠୁ ଠକିକି ନେଇଯାଇଛନ୍ତି ବୋଧେ ଏତେ ଟଙ୍କା ଆଉ ସେଇ ବୋର୍ଡ ଗୁଡ଼ାକ ଲଗେଇଛନ୍ତି ସ୍ୱିଚ୍ଗୁଡ଼ାକ ଭଲରେ କାମ କରୁନି ଆପଣଙ୍କୁ କହିଥିଲି କୋନା ଗୋଟେ ନ୍ୟୁ ୱାଲା ଲଗେଇବେ ସେଇ ଓଲ୍ଡ ୱାଲା ଲଗେଇଛନ୍ତି ସେଗୁଡ଼ାକ ଟକ୍ ଟାକ୍ ଟକ୍ ଟାକ୍ ପୁରା ସାଉଣ୍ଡ ହେଉଛି ଆଉ ସେଇ ଫ୍ଯାନ୍ ଟା ଲଗେଇଥିଲେ ଏକଦମ୍ ଫ୍ଯାନ୍ ଟା ପୁରା କଁ କଁ ସାଉଣ୍ଡ ହେଉଛି ସେଇଟା କହିଥିଲି ଆପଣଙ୍କୁ ଉଷା କମ୍ପାନୀର ଲଗେଇବେ ଆପଣ ଆଣିଛନ୍ତି କେଉଁ ବାହାର କମ୍ପାନୀର ଆଣିକି ଲଗେଇ ଦେଇଛନ୍ତି ଆଜ୍ଞା ଦେଖନ୍ତୁ ଟିକେ ସେଇଟା ଆମର ମାନେ ଏତେ ପ୍ରୋବ୍ଲେମ୍ କାଲି ଆମେ ଗୁଡ଼ାଏ ଏତେ ପଇସା ଖର୍ଚ୍ଚ କରିକି ଗଲା ଆପଣ ଠକି ଦେଲେ ଆମକୁ ଆପଣ ଆଉ କଣ କହିବି ନାହିଁ ମାନେ ଏତେ ଗୁଡ଼ାଏ ମାନେ ପଇସା କରେଣ୍ଟ ପାଇପ୍ ଗୁଡ଼ା ଗୋଟେ ଗୋଟେ ଜାଗାରେ କଣ୍ଟା ମାରିଛନ୍ତି କଣ୍ଟା ଗୁଡାକ ସବୁ ଛାଡ଼ି ଗଲାଣି ସେ ପାଇପ୍ ରୁ ତାର ସବୁ ବାହାରକୁ ବାହାରିକି ଝୁଲୁଛି ଗୋଟେ ଗୋଟେ ଜାଗାରେ

ମୁଁ କୁଆଡ଼େ ଯିବି ଏଗୁଡ଼ା ସବୁ ଏମିତି ଝୁଲିକି ଅଛି ଆମର ଫ୍ୟାମିଲି ପର୍ସନ୍ ସବୁ ଡ଼ରିକି ଅଛନ୍ତି କୁଆଡ଼େ କରେଣ୍ଟଫରେଣ୍ଟ ଲାଗିଯିବ କି କଣ ନାଇ ଆଉ କିଛି ପ୍ରୋବ୍ଲେମ୍ ନାଇ ହଉ ଆପଣ ଦେଖିକି ଟିକେ ସୁବିଧା କରିକି ଶୀଘ୍ର ଆସନ୍ତୁ ଆମର ଏପଟେ ସବୁ ଡ଼ରିକି ଅଛନ୍ତି ହଉ ରଖିଲି ଆପଣ ସୁବିଧା କରିକି ଯେମିତି ହେଲେ ଆସିବେ